ହ୍ୟାଲୋ ହୁଁ କୁହ ନାଇ କିଛି କରୁନି ଅଛି ତୁ କ'ଣ କରୁଛୁ ହଁ ହଁ ହ ହ ଖାଇବା ହେଇଗଲାଣି ହଁ ହଁ ହଁ ଆଉ ଆଜି ସନ୍ଧ୍ୟାରେ ଟିକେ ଫିଲ୍ମ ଦେଖିବାକୁ ଯିବା ହଲ୍କୁ ଆଉ ଫିଲ୍ମର ନା ହେଉଛି ସାଲାର ଏବେ ଯେଉଁ ନୂଆ ଆସିନି ଇଏ ଶ୍ରୁତି ହାସନର ପ୍ରଭାସ ଆଉ ଶ୍ରୁତି ହାସନର ସେଇ ମୁଭିଟା ଦେଖିବାକୁ ଯିବା ଯେ ତୁ ତୁମ ଘରେ ପଚାରେ ଘରେ ହଁ କରିବେ ଯେ ହଁ ପଚାରିକିରି କେତେଟା ଭିତରେ ଜଣାଇବୁ ମୋତେ ତିନିଟା ଭିତରେ ଜଣାଇଲେ ମିଶିକି ଯିବା ହେଲେ କାହା ସାଙ୍ଗରେ ଯିବା ନା ଆମେ ଦୁଇ ଏକେଲା ଯିବା ନା ଆଉ କେଉଁଥିରେ ଯିବା ହଁ ହଉ ଠିକ୍ ଅଛି ହଁ ହଉ ଯିବା ହେରି ଆଉ କ'ଣ ଖାଇବା ପାଇଁ ଧରିକି ଯିବା ନା ସେଠୁ ପପ୍କର୍ନ୍ ପାଣି ବୋତଲ୍ କିଣିକି ଖାଇଦବା ହଁ ହଁ ହଉ ଠିକ୍ ଅଛି ଯେ ହଲ୍ରେ ବି ତ ଆଲାଓ କରୁନି ସେଇଠୁ ଏକା ହଲ୍ ଭିତରୁ କିଣିକିରି କ'ଣ ଖାଇଦବା ଆଉ ତୁ ଭଲ ସେ ପଚାରେ ଘରେ ଆଉ ଘରେ ଛାଡ଼ିବେ କି ନ ଛାଡ଼ିବେ ତା ପରେ ମୋତେ ମୁଁ ବି ଘରେ ପଚାରିନି ମୁଁ ବି ପଚାରିବି ମୁଁ ବି ଜଣାଇବି ଆଉ ତୁ ବି ଜଣା କ'ଣ ହେଉଛି ଭଲ ମୁଭିଟା ଆସିଛି ଭଲ ଫାଇଟିଂ ଉପରେ ଆଉ ଷ୍ଟୋରି ଉପରେ ନେଇକିରି ଫିଲ୍ମଟା ହେଇଛି ଆଉ ଶ୍ରୁତି ହାସନ ତ ଆମ ଭଲ ହିରୋଇନ୍ଟା ଅଛି ହଁ ହଁ ହଁ ହଁ ହଁ

ହଁ ହଁ ହଁ ଯଦି ନାଇ କରିବେ ନହେଲେ ତୁମ ଫ୍ୟାମିଲି ଆମ ଫ୍ୟାମିଲି ତୁ ମୁଁ ସମସ୍ତେ ମିଶିକିରି ପଳାଇ ଯିବା ହଁ ହଁ ହଁ ହଁ ମିଶିକି ଗଲେ ଆଉ ଛାଡ଼ିବାକୁ ଡ଼ର ରହିବନି ନା ହଁ ହଁ ହଉ ହଁ ହଁ ମୋର ବି ଖିଆ ସରିଲାଣି ହଁ ହଉ ତୁ ପଚାରେ କ'ଣ ପଚାରିକିରି ମୋତେ ତିନିଟା ସୁଧା କ'ଣ ଜଣା ହଁ ହଉ ରଖୁଛି